ମତେ ଖାଦ୍ୟ ରୋଷେଇ କରିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଅଧିକାଂଶ ସବୁ ସମୟରେ ସବୁ ସବୁ ପ୍ରକାର ରୋଷେଇ କରିବାକୁ ଭଲ ପାଇ ଥାଏ ମୁଁ ରୋଷେଇ କରିବା ସମୟରେ କେତେବେଳେ କେମିତି ହେଲା କେଉଁଠି ଲୁଣ ଟିକେ ଅଧିକା ଦେଇଦେଇଥାଏ କି କେଉଁଠି ଟିକେ ଲଙ୍କା ଅଧିକା ପଡ଼ିଯାଇଥାଏ ସେଇ ସେଥିପାଇଁ ମୋ ଝିଅକୁ ପାଖରେ ରଖିଥାଏ ତାକୁ ଟିକେ ଦିଏ ଆଉ ଲୁଣ ଠିକରେ ପଡ଼ିଛିକି ନାହିଁ ସେଥିପାଇଁ ଯଦି ସିଏ ନାଁ କହିଲା ତେବେ ଆଉ ଟିକେ ଲୁଣ ପକାଇଦିଏ ଆଉ ତାଙ୍କ ଇଏ ହିସାବରେ ଆଉ ମୋ ଛୋଟ ଛୁଆ ଅଛି ନା ସେଇଥିପାଇଁ ଲଙ୍କା ବି ଟିକେ କମ୍ ଦିଏ ଆଉ ତାଙ୍କ ହିସାବରେ ରୋଷେଇ କରେ ମତେ ରୋଷେଇ କରି ବେଳେବେଳେ ୟୁଟ୍ୟୁବ୍ରେ ବି ଦେଖିକି ଛୁଆମାନିଙ୍କି ପାଇଁ ଘର ପାଇଁ ଖାଦ୍ୟ ବ ତିଆରି କରିଥାଏ ଆଉ ସେଥିପାଇଁ ଅଧିକା ସମୟ ମୁଁ ଖାଦ୍ୟ ତିଆରି କରିବାରେ ଯାଏ ତେଣୁକରି ଛୁଆ ଛୁଆମାନଙ୍କ ଟିପିନ୍ କି ବଡ଼ଲୋକଙ୍କ ପାଇଁ ଚା ଜଳଖିଆ ଏ ସବୁ ତିଆରି କରିବାରେ ସମୟ ମୋର ଅଧିକ ଟିକେ ଯାଇଥାଏ ଆଉ ଛୁ ସ୍ୱାଦ ହିସାବରେ ଛୁଆମାନଙ୍କ ସ୍ୱାଦ ହିସାବରେ ତାଙ୍କୁ ଖାଦ୍ୟ ପରିବର୍ତ୍ତନ କରିଥାଏ ଛୁଆମାନେ ଯେଭଳି ଖାଇବେ ତାଙ୍କ ପାଟିକୁ ଯେଉଁଭଳି ଭଲ ଲାଗିବ ସେଇଭରି ସେଇଭଳି ଖାଦ୍ୟକୁ ସୁଧାର କରିଥାଏ ଆଉ ଛୁଆମାନଙ୍କ ପାଇଁ ଭ କିପରି ଭଲ ଭାବରେ ଟିପିନ୍ ବନାଇବି କେମ୍ କିପରି ଭଲ ଭାବରେ ଟିକେ ଜଳଖିଆ ତିଆରି କରିପାରିବି ଘର ଲୋକଙ୍କ ପାଇଁ ସେଇଥିପାଇଁ ନିଜକୁ ବହୁତ ଶୁ ମାନେ ଖାଇ ରୋଷେଇ ପାଇଁ ସୁଧାର କରିଥାଏ